ହଁ ମୁଁ ଦଶରୁ ଦଶଲକ୍ଷ ଭିତରେ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଛଅହଜାର ପାଞ୍ଚଶହ ଏକୋଇଶ ଅଣତିରିଶହଜାର ଦୁଇଶହ ବାଇଶ ପାଞ୍ଚଲକ୍ଷ ତିନିଲକ୍ଷ ଅଠେଇଶହଜାର ଏକଲକ୍ଷ ପଚିଶହଜାର ଅଠେଇଶହ